ହାଁ ଚାଟ୍ ଅଛି କେତେ ଟଙ୍କା କ'ଣ ନେଉଛ ମାନେ ଭଲ ଆଳୁରେ ତିଆରି କରୁଛ ନା ମାନେ ବାସି ଆଳୁ କେମିତି କେତେଟା ବେଳୁ ଦୋକାନ ଆପଣ ଖୋଲୁଛନ୍ତି ମୁଁ କାଲି ଆସିଥିଲି ଯେ ଆପଣଙ୍କ ଦୋକାନ ବନ୍ଦ ଥିଲା ତ ହଉ ମୋର ଆପଣ ପାଞ୍ଚଟା ଚାରି ପାର୍ସଲ୍ ଦେବେ କେତେ ଟଙ୍କା ହେବ

ହଁ ଖଟା ଲୁଣ ଫୁଣ ସବୁ ଆପଣ ପକାଇବେ ଯେମିତି ଟେଷ୍ଟ୍ ଲାଗିବ

କ'ଣ କହିଲେ ଶୁଭିଲାନି

ମୁଁ ଏବେ ତା'ହେଲେ ଦୂର ଜାଗାରେ ଅଛି ମୁଁ ଆପଣଙ୍କୁ ଟିକେ ପରେ ଯାଇକି ଆପଣଙ୍କଠୁ ରିସିଭ୍ କରିବି ଠିକ୍ ଅଛି ହଁ କୁହନ୍ତୁ କେତେ ଟଙ୍କା ପଡ଼ୁଛି

ଆପଣଙ୍କ ଚାଟରେ ସବୁ ଧନିଆ ପତ୍ର ସବୁ ପଡୁଛି ତ ହଉ ଠିକ୍ ସେଟା ପଡ଼ିଲେ କ'ଣ କି ଟିକେ ଟେଷ୍ଟ୍ ଆସିବ ନା ସେଥିପାଇଁ ପଚାରିଲି ହଉ ହଉ ଠିକ୍ ଅଛି ମୁଁ ଯାଇକି ଆପଣଙ୍କରୁ ରି ରିସିଭ୍ କରୁଛି

ହଉ ତା'ହେଲେ ଠିକ୍ ଅଛି